ଆମ ଜୀବନର ପାଣି ହେଉଛି ଜୀବନ ପାଣି ବିନା ମଣିଷ ବଞ୍ଚିବା ବହୁତ କଷ୍ଟକର ପାଣି ଆମକୁ ସକାଳୁ ଉଠିବା ମତେ ଝାଡ଼ା ଓ ବ୍ରସ୍ କରିବା ପାଇଁ ନିତ୍ୟାନ୍ତ ଆବଶ୍ୟକ ଗାଧୋଇବା ପାଇଁ ଆମକୁ ପାଣି ଦରକାର ପଡ଼େ ଓ କପଡ଼ା ଧୁଆ ଧୁଇ କରିବା ପାଇଁ ଆମକୁ ପାଣି ନିତ୍ୟାନ୍ତ ଆବଶ୍ୟକ ନବୀନ ସରକାର ବସୁଦ୍ଧା ଜଳ ଯୋଗାଣ ଦେବା ସକାଶେ ଆମ ଗଞ୍ଜାମ ଜିଲ୍ଲାରେ ଆମ ଗ୍ରାମରେ କିନ୍ତୁ ବସୁଧା ଜଳ ଯୋଗାଣ ସକାଶେ ଆମକୁ ପାଣିର ବହୁତ ସୁବିଧା ପାଇଛୁ ତେଣୁ ରୋଷେଇବାସରୁ ନେଇ ଆମ ଗ୍ରାମରେ ମିଠାପାଣି ମିଳେ ଓ ଫିଲ୍ଟର୍ ପାଣି ବ୍ଲିଚିଂ ପାଉଡ଼ର୍ ପାଣି ପକାଇ ଆମ ଗ୍ରାମ ଲୋକ ସାଫ୍ ସଫାଇ କାର୍ଯ୍ୟକ୍ରମରେ ସବୁବେଳେ ମଗ୍ନ ତେଣୁ କରି ଶୌଚ ହେବା ସକାଶେ ପାଣିର ଆମକୁ କୌଣସି ଅସୁବିଧା ନାହିଁ ରୋଷେଇ ପିଇବା ଓ ସବୁ କ୍ଷେତ୍ରରେ ଆମର ସାପ୍ ସଫାଇ ପାଣି ଆମ ଗ୍ରାମରେ ମିଳିଥାଏ